ଆମ ଗାଁରେ ପାଣିର ବହୁତ ଅସୁବିଧା ତେଣୁ ଆମେ ସବୁଥିରେ ପାଣି କମ୍ ଖର୍ଚ୍ଚ କରୁଛୁ ଯଦି ଆମେ ଏବେଠାରୁ ଏତେ ପାଣି ଖର୍ଚ୍ଚ କରିବା ତେବେ ଭବିଷ୍ୟତରେ ଆମକୁ ପାଣିର ବହୁ ଅସୁବିଧା ଭୋଗିବାକୁ ପଡ଼ିବ ତେଣୁ ଆମେ ସବୁ କାମରେ ପାଣିକୁ ଦେଖି ଚାହିଁ ବ୍ୟବହାର କରିବା ଏବଂ କମ୍ ପାଣି ହେଲେ ମଧ୍ୟ ସବୁ କାମ ସଫା ସୁତୁରା ରହୁ ରଖୁଛୁ କପଡ଼ା ସଫା କରିବାରେ ମଧ୍ୟ ଆମେ ଅଳ୍ପ ପାଣିରେ ବହୁତ ଭଲ ଭାବରେ କପଡ଼ା ସଫା କରୁଛୁ ପ୍ରଥମେ ଗୋଟିଏ ବାଲଟିରେ କିଛି ପାଣି ନେଇ ସେଥିରେ ସର୍ଫ୍ ପକାଇ ଆଉ ସେଥିରେ କପଡ଼ା ବତୁରାଇଥାଉ କିଛି ସମୟ ପରେ କପଡ଼ାକୁ କାଢ଼ି ସଫା କରୁ ଦୁଇଟି ବାଲଟିରେ ପାଣି ନେଇ କପଡ଼ାକୁ ପ୍ରଥମେ ଗୋଟିଏ ବାଲଟିରେ ଧୋଇ ତାପରେ ଆଉ ଗୋଟିଏ ବାଲଟିରେ କପଡ଼ା ବହୁତ ବୁଡ଼ାଇ ଧୋଇଥାଉ ଏମିତି କରିବା ଦ୍ୱାରା କପଡ଼ା ବହୁତ ଭଲ ଭାବେ ଓ କମ ପାଣିରେ ସଫା ହୁଏ ସଫା କପଡ଼ାକୁ ଖରାରେ ଶୁଖାଇ ଯଦି ବର୍ଷା ହୁଏ ତେବେ ତାକୁ ଘରେ ତାର ଟାଣି ଶୁଖାଇଥାଉ